ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ମୁଁ ସାଧାରଣତଃ ମୋ ମାଆଙ୍କ ଠାରୁ ରୋଷେଇ ଶିଖି ଥାଏ ଯଦି କେବେ ମୋ ମାଆ ନଥିବେ ତେବେ ମୁଁ ପ୍ରତିଭା ଚ୍ୟାନେଲ୍କୁ ବିଭିନ୍ନ ରେସିପି ଶିଖିଥାଏ ଯେ ଯେଉଁଦିନ ମୁଁ ଦେଖିଥିବା ରୋଷେଇ ପରି ଯଦି ଖାଦ୍ୟ ସେମିତି ନ ନ ହୁଏ ତେବେ ମୁଁ ମୋବାଇଲ୍ରୁ ଦେଖି ତା'ର ଉପଚାର କରିଥାଏ ଯଦି କେବେ ବେଳେବେଳେ ବହୁତ ଖରାପ ଖାଦ୍ୟ ହୋଇଥାଏ ତେବେ ସେହି ଖାଦ୍ୟକୁ ମୁଁ ବାହାରେ ପକାଇ ଦେଇଥାଏ କାରଣ ତାହା ଖାଇବା ଉପଯୋଗ୍ୟ ହୋଇନଥାଏ ମୋତେ ଏତେ ବିି ରୋଷେଇ କରିବା ଆସେ ନାହିଁ ତେଣୁ ବେଳେବେଳେ ରୋଷେଇ କରିବା ସମୟରେ ଖାଦ୍ୟ ଖରାପ ହୋଇଯାଏ ଯଦି ମୋ ପାଖରେ ଥିବେ ତେବେ ସେ ମଧ୍ୟ ତା'ର ଉପଚାର ବିଷୟରେ କହିଥାନ୍ତି